ମୁଁ ଯେତେବେଳେ ଦୈନଦିନ କାମରୁ ଫୁରସତ ପାଏ ମୋତେ ରୋଷେଇ କରିବାକୁ ଭଲ ଲାଗେ ଓ ରୋଷେଇକରେ ଯେମିତି କି ଆରିସା କାକରା ଚିକେନ କୁର୍ମା ଛତୁ ଚିଲି ଚିଲି ଚିକେନ ମଟନ ଝୋଳ ଏବଂ କିଛି ଚାଇନିଜ୍ ଫାଷ୍ଟଫୁଡ଼ ମୋତେ ସାଧାରଣତଃ ଚିକେନ କୁର୍ମା କରିବାକୁ ଭଲ ଲାଗେ ଓ ଏଇଟା ତିଆରି କରିବା ବହୁତ ସହଜ କାରଣ ବଜାରରେ ଚିକେନ ଅତି ସହଜରେ ମିଳିଯାଏ ଏଥିସହିତ ଏଥିରେ ପଡ଼ୁଥିବା ମସଲା ଗୁଡ଼ିକ ଗାଁ ଦୋକାନରୁ ମିଳେ ସେଥିପାଇଁ ଚିକେନ କୁର୍ମା ରୋଷେଇ କରିବାଟା ବହୁତ ସହଜ